ଆମ ଘରରେ ମୁଖ୍ୟତଃ ଆମେ ଦୁଇଟା ଜିନିଷକୁ ବେଶୀ ଲକ୍ଷ୍ୟ କରିଥାଉ ଗୋଟେ କାଞ୍ଜି କାଞ୍ଜିଟା ହେଉଛି କ'ଣ ନା ଆମେ କିଛି ଦହି କି ବି ଛେନା ପାଣି ଆମ୍ବିଳା ଅଂଶ ଥିବ ଟିକିଏ ତାକୁ କ'ଣ କରନ୍ତୁ ଆମ ଘରେ ଯେଉଁ ଚାଉଳ ଚୁନା ଅରୁଆ ଚାଉଳ ଚୁନାକୁ ମାନେ ଚୁରିକିନା ଗ୍ରାଇଣ୍ଡର୍ ହେଉ କିମ୍ବା ଆଗେ ଥିଲା ଆମର ଫେସାସ କରୁଥିଲେ ଯେଉଁ ଗ୍ରାଇଣ୍ଡର୍ରେ ଚୁରି ମାନେ ପୁରା ପ୍ଲେନ୍ ନୁହେଁ ଟିକିଏ ଖଳଖଳିଆ ରହିବ ତାକୁ କରିକିନା ଯେଉଁ ପାଣି ଦେହରେ ଗୋଳେଇ ଗୋଳେଇ ଗୋଳେଇ ଗୋଳେଇ ତାକୁ ଯେଉଁ ପୁରା ଡାଲି ଅବସ୍ଥାକୁ ଆସିବ ଡାଲି ଅବସ୍ଥାକୁ ଆସିଲେ ସେଥିରେ କିଛି ଛୁଙ୍କ ମରାଯାଏ ଯେଉଁ ରସୁଣ ଛୁଙ୍କ ମରା ହୋଇ ତାକୁ ଖିଆଯାଏ ସେ ସମ୍ପୂର୍ଣ୍ଣ ବିରଳ ସେ ପୁରୁଣା କାଳିଆ ଏବଂ ବିରଳ ଏଇଟା କେଉଁ ଜାଗାରେ ମିଳୁଛି କି ନାହିଁ ମୁଁ କହିପାରିନି କିନ୍ତୁ ଏଇଟା ହେଉଛି ଗୋଟିଏ ଆଉ ଗୋଟିଏ ଆମର ହୁଏ ଅତି ଡାଇବେଟିସ୍ ପାଇଁ ସବୁଠାରୁ ଭଲ ଯିଏ ହେଉଛି ମୁଟି ଶାଗ ସେଇଟା ବିଲରେ ବେଶୀ କରି ମିଳେ ଚାଷ ହୁଏ ନା ସେଇଟା ବିଲରେ ମିଳେ ଆମର ଯେଉଁ ଗାଁ ଗହଳିର ଯେଉଁ ବିଲ ଅଛି ବିଲବାଡ଼ି ଅଛି ସେହିଠାରୁ ମିଳେ ତାକୁ କ'ଣ କରାଯାଏ ଆମେ ତାକୁ ଆଣିକିନି ସେଠି କଷା ଟାଇପ୍ର ସେଥିରେ ବାଇଗଣ ଆଳୁ ଟମାଟର ବଢ଼ି ଆକୁ ପକାଇ ଯଦି ଆମେ ତରକାରୀ କରାଯାଏ ଇଏ ସମ୍ପୂର୍ଣ୍ଣ ବିରଳ ଆକୁ ଖାଇଲେ ଆମେ ନ ଖାଉଥିବା ଲୋକ ଖାଇବେ ଏବଂ ଖାଇଲେ ମଧ୍ୟ ଡାଇବେଟିସ୍ ପାଇଁ ମଧ୍ୟ ଏଇଟା ପ୍ରଯୁଜ୍ୟ କାରଣ ଯେହେତୁ କଷା ଆଉ ଅଧିକରୁ ଅଧିକ ଖାଇବେ ଖାଇଲେ ସମ୍ପୂର୍ଣ୍ଣ ଭଲ ଲାଗେ ଇଏ ହେଉଛି ବିରଳ ଜିନିଷ ଏଇ ଦୁଇଟି ଜିନିଷ ବିରଳ ଆମ ଘରେ ହେଲେ ଆମେ ବହୁତ ଖୁସି ଥାଉ